ଆମ ବଗିଚାର ରକ୍ଷଣାବେକ୍ଷଣ କରିବା ସମୟରେ ବହୁତ ପ୍ରକାରର ଅସୁବିଧାରେ ସମ୍ମୁଖୀନ ହେଇଥାଉ ଯେଉଁଟାକି ମଶା ଆମ ବଗିଚାରେ ଫୁଲ ଫଳ ଇତ୍ୟାଦି ସବୁ ଲଗାଇଥାଉ ଯେଉଁଥିରେ କି ସେଇଠି ଗଛ ଛାଇ ମଧ୍ୟ ହେଇଥାଏ ସେଇଥିରେ ମଶା ମଧ୍ୟ ଥାଆନ୍ତି ତ ମଶା କାମୁଡ଼ି ମ୍ୟାଲେରିଆ ଡେଙ୍ଗୁ ଏଇସବୁ ଅସୁବିଧାରେ ଆମମାନଙ୍କୁ ପକାଇଥାନ୍ତି ଆଉ ଗଛରେ ଯେତେ ସବୁ ପୋକ ଅନ୍ୟ ସବୁ ବିଷାକ୍ତ କୀଟପତଙ୍ଗ ଥାନ୍ତି ଘାସ ଓପାଡ଼ିବା ସମୟରେ ବହୁତ ପ୍ରକାର ପୋକ ଜୋକ ଦେଖାଯାଆନ୍ତି ଆଉ ଆମର ଗଛକୁ ଭଲ ଭାବରେ ଆମ ରକ୍ଷଣବେକ୍ଷଣ କରିଥାଉ ଯିଏକି ତା'ର ଗଛରେ ଚାରିପାଖରେ ଭଲ ଭାବରେ ମାଟି ଦେଇଥାଉ ଆଉ ଭଲ ଭାବରେ ରକ୍ଷଣବେକ୍ଷଣ କରି ଭଲସେ ଦେଖାଶୁଣ ମଧ୍ୟ କରିଥାଉ ଆଉ ସେଥିପାଇଁ ବିଭିନ୍ନ ପ୍ରକାର କୀଟପତଙ୍ଗ ଯୋଗୁରୁ ରୋଗ ମଧ୍ୟ ହେଇଥାଏ ତା ପାଇଁ ଆମେ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଗଛରେ ପକାଇଥାଉ ଏମିତି ଭାବରେ ଆମେ ବଗିଚାର ରକ୍ଷଣାବେକ୍ଷଣ ମଧ୍ୟ ଭଲ ଭାବରେ କରିଥାଉ